ହଁ ମୁଁ ଦଶ ରୁ ଦଶଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ପଞ୍ଚଚାଳିଶ ପାଞ୍ଚ ଶହ ଏକ ଆଠ ହଜାର ଦଶ ହଜାର କୋଡ଼ିଏ ହଜାର ଚାରିଶହ ପଚାଶ